ମୁଁ ଓଡ଼ିଶା ରାଜ୍ୟର ଜଣେ କୃଷକ ଆମ ଓଡ଼ିଶା ହେଉଛି ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଥିବା ରାଜ୍ୟ

ଓ ଓଡ଼ିଶାରେ ଏବେ କିନ୍ତୁ ଦେଖାଯାଉଛି ଯେ ପାଣି ସମସ୍ୟା ଦେଖାଯାଉଛି ଆସ୍ତେ ଆସ୍ତେ ଏବଂ ପାଣିପାଗ ବର୍ଷା ବି ଠିକ୍ ସମୟରେ ହେଉନି ଯାହାଦ୍ବାରା ଆମେ ଚାଷ ଧାନ ଚାଷ ମୁଖ୍ୟତଃ ଆମର ଓଡ଼ିଶାରେ ବହୁତ ହୋଇଥାଏ ତେଣୁ ଧାନ ଚାଷରେ ବି କେବେ କେବେ ଦେଖାଯାଉଛି ଯେ ଆମର ମରୁଡ଼ି ହେଉଛି ଆମର ଉତ୍ପାଦାନ ଯେତିକି ହେବା କଥା ସେଥିରେ ବି ବହୁତ କିଛି କମିଯାଉଛି ଆଉ ନା ଆମର ଯ ମୁଖ୍ୟତଃ ଆମେ ରସାୟନିକ ସାର ରସାୟନିକ ଔଷଧ ବ୍ୟବହାର କରାହେଉଛି ବ ବହୁଳ ଭାବରେ ତେଣୁ ଏଥିରେ ବି ଆମର କ ଆସ୍ତେ ଆସ୍ତେ ଦେଖୁଛୁ ଆମେ ଦେଖୁଛୁ ଯେ କମୁଛି ତା'ର ଉତ୍ପାଦନ ର କ୍ଷମତା କମୁଛି ଆଉ ଆ ମୁଁ ଏ ଆମର ଭବିଷ୍ୟତ ପିଢ଼ିକି ଗୋଟେ ଇଏ ମ ବାର୍ତ୍ତା ଦେବାପାଇଁ ଚାହୁଁଛି ଯେ ଆମେ ଏବେ ମତଲବ୍ ବହୁତ ଆମର ଯୁବପିଢ଼ି କିଛି କାମ ନ କରିକି ବାହାର ରାଜ୍ୟକୁ ପଳାଉଛନ୍ତି କିମ୍ବା ଆମର ସେମାନେ ବୁଲୁଛନ୍ତି ବେକାର ହୋଇକି କିନ୍ତୁ ସେମାନେ ଆମର ଚାଷକୁ ଆପଣେଇକି ସେମାନେ ଏବେ ବହୁତ ନିଜେ ରୋଜଗାର କରିପାରିବେ ସ୍ଵାଭଲମ୍ବୀ ହେଇପାରିବେ ଏବଂ ଅନ୍ୟମାନଙ୍କୁ ବି ସେ ରୋଜଗାର ଦେଇପାରିବେ ଆମର ଏବେ ବହୁତ ପ୍ରକାର ଆଧୁନିକ ଶୈଳୀରେ ବହୁତ ପ୍ରକାର ଚାଷ ବାହାରୁଛି ଯେମିତିକି ଆମର ହାଇଡ୍ରୋପୋନିକ୍ ଚାଷ ଏହାଦ୍ଵାରା କମ୍ ଆପଣଙ୍କର କମ୍ ଜାଗାରେ ବହୁତ କିଛି ଚାଷ ହୋଇପାରିବ ପାଣି ଭିତରେ ଆପଣ ଦେଖୁଥିବେ ଯେମିତିକି ମାଛ ଚାଷ ହେଉଛି କିମ୍ବା ପାଣି ଭିତରେ ବି ଆମର ଧାନ ଚାଷ ବି ହେଉଛି ଆଉ ଏବେ ଆମର ଚାଷରେ ବି ବହୁତ ପ୍ରକାର ଆଧୁନିକ ଜ୍ଞାନ କୌଶଳ ଯେପରି ଦେଖିବେ ଡ୍ରୋନ୍ ଦ୍ୱାରା ଡ୍ରୋନ୍ ଦ୍ୱାରା ବି ଆମର ରାସାୟନିକ ସାର ରା ମତଲବ୍ ଆମର ବହୁତ କିଛି କାମ ହୋଇପାରୁଛି ଆମର ସରକାର ବି ବହୁତ ପ୍ରୋତ୍ସାହନ ଦେଉଛନ୍ତି ଯେ ଏବେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି କରିକି ଧାନ ଚାଷରେ ବ୍ୟବହାର କରିବା ପାଇଁ ଆଉ ଏହା ଗୋଟେ ବାର୍ତ୍ତା ଦେବି ଯେ ଆମର ଯେଉଁ ରାସାୟନିକ ସାର ବ୍ୟବହାର କମ୍ କରିକି ଆମେ ଯେତେ ଜୈବିକ ସାର ଏବଂ ଖତର ବ୍ୟବହାର କରିବା ଆମ ସେତେ ଆମ ଭବିଷ୍ୟତ କୁ ଆମେ ସୁରକ୍ଷିତ ରଖିବା ଏବଂ ଆମେ ଆମର ଆମେ ଗୋଟେ ସୁରକ୍ଷିତ ଖାଦ୍ୟ ପାଇବା ତେଣୁ ଆମେ ଯେତେ ଯେତେ ବି ଚେଷ୍ଟା କରିବା ଅଧିକରୁ ଅଧିକ ଜୈବିକ ଖତ ଜୈବିକ ସାରର ପ୍ରୟୋଗ କରିକି ଆମେ ଚାଷର ଚାଷ କରିବା ପାଇଁ